ଓଜନ ବଢ଼େଇବା ପାଇଁ ଆମର ଘରୋଇ ଉପଚାର ହେଲା କଦଳୀ କାହିଁକିନା କଦଳୀ ଖାଇବା ଦ୍ୱାରା ଆମ ଓଜନଟା ବଢ଼ି ଥାଏ ଆହୁରି ରହିଲା କ୍ଷୀର କ୍ଷୀର ପିଇବା ଦ୍ୱାରା ମଧ୍ୟ ଆମର ଓଜନ ବଢ଼ିବା ସହିତ ଆମ ଦେହକୁ ହିତକର କରିଥାଏ ଆହୁରି ଅଣ୍ଡା ଅଣ୍ଡା ମଧ୍ୟ ଆମର ଗୋଟିଏ ପୁଷ୍ଟିକର ଖାଦ୍ୟ ଅଣ୍ଡା ଖାଇବା ଦ୍ୱାରା ଆମ ଦେହକୁ ମାନେ ଦେହ ଭଲ ରହିବା ସହିତ ଆମର ଯ ଓଜନ ମଧ୍ୟ ବଢ଼େଇ ଥାଏ ଏବଂ ଆମର ହିତକର ବି ହୋଇଥାଏ